ଆମେ ଲେଖିବା ପାଇଁ ଆଇଡ଼ିଆ ଦରକାର ସେଥିପାଇଁ ଆମେ ଖାତାରେ ଆଣିକି ଗୋଟି ଗୋଟିକି ଲେଖୁ ଆଉ ଭଲ କି ଚିହ୍ନି ଚିହ୍ନିକି ଲେଖିବାକୁ ଗୋଟିଏ ଗୋଟିଏ କରି ଲେଖୁ ସେଥିପାଇଁ ଆମର ଲେଖିବା ଅକ୍ଷର ଧୀରେ ଧୀରେ ଭଲ ହୁଏ ସେଇ ଆଇଡ଼ିଆ ଆମ ରେ ବା କଲମରେ ଲେଖିଥାଉ ଗୋଲ ଗୋଲ କରି ଟିକେ ଟିକେ କରି ଲେଖିବା ପାଇଁ ଚେଷ୍ଟା କରୁ ସେଥିପାଇଁ ଆମ ଆଇଡ଼ିଆ ବହୁତ ଭଲ ହୋଇଥାଏ କିମ୍ବା ଆମ ଭାବନାରେ ତାକୁ ହିଁ ଆମେ ପ୍ରେରଣା ପ୍ରେରଣା କରୁ ଆଉ ବହୁତ ଭଲରେ ଲେଖିବା ଶିଖୁ ଆଇଡ଼ିଆରେ ହିଁ ଆମେ ଜାଣିପାରୁ ଏଇଟା କେମିତି ଲେଖିଲେ କେମିତି ଭଲ ହେବ ବୋଲି ଜାଣିବାକୁ ଚେଷ୍ଟା କରୁ